ମୁଁ ଜଣେ ଲେଖକ ମୁଁ କିଛି ମୁଁ ମୋ ମନରେ ଗୋଟିଏ ବିଷୟରେ ଲେଖିବା ପାଇଁ ଚାହୁଁଛି କିନ୍ତୁ ତାହା ଠିକ୍ ହେବ କି ନାହିଁ ଜାଣିପାରୁନି ପୁଣି ମନରେ ଗୋଟିଏ କୋସ୍ଚୀନ୍ ତାହା ଲୋକମାନଙ୍କୁ ସେହି ବିଷୟ ମନକୁ ଛୁଇଁବ କି ନାହିଁ ସେଇଟା ବି ଦ୍ୱନ୍ଦରେ ଦ୍ୱନ୍ଦ ରହୁଛି କାହିଁକିନା ମୁଁ ଯେଉଁ ଲେଖାକୁ ଲେଖିବାକୁ ଚାହୁଁଛି ତାହା ଭବିଷ୍ୟତରେ ତ୍ରୁଟି ନ ଆସୁ ଯାହାକୁ କି ଏହି ଲୋକମାନେ ତାକୁ ସ୍ୱୀକାର କରନ୍ତୁ ଯଦି ସ୍ୱୀକାର ନ କରିବେ ଯଦି ମୋ ଲେଖାରେ କିଛି ତ୍ରୁଟି ରହିଯାଏ ତାହେଲେ ସେଇ ଲେଖନୀ ଯୁଗ ଯୁଗକୁ ତ୍ରୁଟି ହିଁ ରହିଯିବ ପୁଣି ସମ୍ବେଦନାଶୀଳ ବିଷୟ କିଛି ନିଶ୍ଚିତ ନ ହେଇଯାଉ ଯଦି ନିଶ୍ଚିତ ହେଇଯାଉଛି ତାହେଲେ ମୋ ଲେଖନୀ ପୁରା ଯୁଗ ଯୁଗକୁ ତ୍ରୁଟି ଆକାରରେ ହିଁ ରହିଯିବ